ହଉ ଠିକ୍ ଅଛି ମୁଁ ଛଅଟାରେ ବାହାରିକି ଯାଉଛି ଆଉ ଆପଣ ଶୀଘ୍ର ଆସିକି ପହଞ୍ଚନ୍ତୁ ମୋର ଯେମିତି ଷ୍ଟେସନରେ ଠିକ୍ ଟାଇମରେ ପହଞ୍ଚିବାର ଅଛି ଭାଇ ଆଜ୍ଞା ଭାଇ ଠିକ୍ ଅଛି